ଗୋଟେ ଲୋକ କାମ ଗୋଟେ ଲୋକ କାମ କଲେ ସେ କି କି କିପରି କାମ କରୁଛି ସେ କାମଟାକୁ ସେ ସୂଚାର ରୂପେ ତୁଲୋଉଛି କି ନାଇଁ ତାହା ସେ ସୋସିଆଲ ମିଡ଼ିଆରେ ଛାଡ଼ି ଦେଉଛି ତ ତାକୁ ଦେଖିକି ଲୋକ କିଛି ଲୋକ ଅନୁସରଣ କରିକି ତାକୁ କାମ କରିକି କିଛି ଲୋକ ଅର୍ଜନ କିଛି ରୋଜଗାର କରିପାରୁଛନ୍ତି

ତା'ପରେ ବିଭିନ୍ନ ହାତରେ ଚିତ୍ର କାରୁକାର୍ଯ୍ୟ କରାଯିବ କରାଯାଉଛି ତାକୁ ଦେଖିକି କିଛି ପିଲା ମାନେ ତାକୁ ଦେଖିକି କିଛି ପିଲା ଦେଖିକି ଶିଖୁଛନ୍ତି କି ବି ଶିଖୁଛନ୍ତି ଏବଂ ସେ କାମ ବି ସେ କରୁଛନ୍ତି